ମୁଁ ଗଲା ପନ୍ଦର ତାରିଖରେ ଗୋଟିଏ ସୋଫା କିଣିଥିଲି ତାକୁ ସେଇଟା ଦେଖିବାକୁ ବହୁତ ସୁନ୍ଦର ଥିଲା କିନ୍ତୁ ଏବେ କ'ଣ ହୋଇଛି ନା ସିଏ ଯେଉଁ କାଠ ଗୁଡ଼ାକ ସେଇଥିରେ ପୋକ ଧରି ଦେଇଛି ଆଉ ସେହି ଖଣ୍ଡିଆ ଜାଗାରେ ସେଇଥିରେ ମହମ ସବୁ ଦିଆଯାଇଛି ଆଉ ସିଏ ଯେଉଁ ମାଟ୍ରିକ୍ସଟା ସେଇଟା ବି ଫାଟି ଯାଇଛି ଆଉ ସିଏ ଭିତରୁ କପା ଜାକ ସେସବୁ ବାହାରକୁ ପଳେଇ ଆସୁଛି ତ ଘରେ ତ ବହୁତ ମୋତେ ଗାଳି ଦେଲେ ଇଏ ଏମତି ହିଁ କ'ଣ ସୋଫା ଗୋଟିଏ ଆଣିଛୁ ଭଲ ହୋଇନାହିଁ ବୋଲି ବହୁତ କହିଲେ ଆଉ ଯେଉଁ ମୋ ପଡ଼ିଶା ଘର ଘର ଖୁଡ଼ି ସେ ମୋତେ କହିଲେ ନା ସେ ଯେଉଁ ସୋଫା ଅର୍ଡ଼ର କରିଥିଲି ତାକୁ କ୍ୟାନ୍ସଲ କରିଦିଅ ସେମତି କହିଲେ ମାନେ ସିଏ ସୋଫାଟା ଏତେବି ଭଲ ନଥିଲା ବହୁତ ଖରାପ ଥିଲା ମୁଁ ତାକୁ ଚାରିହାଜର ଟଙ୍କା ଦେଇକି କିଣିଥିଲି ସବୁ ମୋର ଲସ୍ ହୋଇଗଲା